ବଙ୍ଗାଳୀ ହିନ୍ଦୀ ଭଳି ଅଞ୍ଚଳର ଅନ୍ୟ ଭାଷା ସହିତ ଓଡ଼ିଆ ଭାଷା ଗଭୀର ଭାବରେ ଜଡ଼ିତ କୁହଯାଏ ଯେ ବଙ୍ଗାଳୀ ଭାଷା ହେଉଛି ଓଡ଼ିଆ ଭାଷାରୁ ବାହାରିଥିବା ଗୋଟେ ଭାଷା ଓଡ଼ିଆ ଭାଷା ହେଉଛି ବହୁ ପୁରାତନ ଭାଷା ଏହା ପ୍ରାକୃତ ଭାଷାରୁ ଆସିଅଛି ସଂସ୍କୃତ ଭାଷାର ଅପଭ୍ରଂଶ ଫଳରେ ଓଡ଼ିଆ ଭାଷା ସୃଷ୍ଟି ହେଇଛି ବୋଲି କୁହାଯାଏ ଏବଂ ଅନେକ ବଙ୍ଗାଳୀ ବଙ୍ଗାଳୀରେ ଏମିତି କିଛି ଭାଷା ଅଛି କିଛି ଶବ୍ଦ ଅଛି ଯାହାକି ଅବିକଳ ଓଡ଼ିଆ ଭାଷା ପରି ଶୁଭାଯାଏ ହିନ୍ଦୀ ଭାଷା କୁହାଯାଏ ଓଡ଼ିଆକୁ ତେର୍ଛେଇ ଦେଲେ ହିନ୍ଦୀ ଭାଷା ହୁଏ ବୋଲି ଅନ୍ୟାନ୍ୟ ଭାଷା ଓଡ଼ିଆ ଭାଷା ଆସାମୀ ଭାଷା ସହିତ ବହୁତ ସାମଞ୍ଜସ୍ୟ ଅଛି ଓଡ଼ିଆ ଭାଷାର ଆଉ ଓଡ଼ିଆ ଭାଷା ଅନ୍ୟ ଭାଷାମାନଙ୍କ ସହିତ ବହୁତ ଜଡ଼ିତ ଅଛି ଓଡ଼ିଆ ଭାଷକୁ ରାଷ୍ଟ୍ରୀୟ ଭାଷାର ମାନ୍ୟତା ମିଳିଛି ଓଡ଼ିଆରେ ଯେଉଁ କଥା କୁହନ୍ତି ତାକୁ ତେର୍ଛା କରି କହିଲେ ବଙ୍କେଇ କହିଲେ ହେଇଯାଏ କ'ଣ ହିନ୍ଦୀ ଭାଷା ବଙ୍ଗଳା ଆଉ ଓଡ଼ିଆ ଭାଷା ଭିତରେ ବହୁତ ଅଧିକ ସାମଞ୍ଜସ୍ୟ ରହିଛି